ପିଠି ଯନ୍ତ୍ରଣାର ଭଲ କରିବା ପାଇଁ ଆମ ଅଞ୍ଚଳର ଫିଜିଓଥେରାପି କାଳୁପଡ଼ା ସେକ କେନ୍ଦ୍ର ଓ ବିଭିନ୍ନ ଡାକ୍ତରଖାନା ଆଦି ରହିଛି ଓ ଓ ପିଠି ଯନ୍ତ୍ରଣାକୁ ଦୂର କରିବା ପାଇଁ ଗାଁରେ ଘରୋଇ ଥିବା ଉପଚାର ହେଉଛି ଗରମ ପାଣି ସେକ ଓ ଆୟୁର୍ବେଦିକ ଜଡ଼ିବୁଟି ଆଦି ଆମ ଅଞ୍ଚଳରେ ଲୋକପ୍ରିୟ